ବୌଦ୍ଧ ଜିଲ୍ଲାରେ କିଛି ସାମ୍ପ୍ରଦାୟକ ସଂଗଠନ ଅଛନ୍ତି ଯେଉଁମାନେ କି ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରିଥାନ୍ତି ଯେମିତିକି ବୌଦ୍ଧ ଜିଲ୍ଲାରେ ମାରୁଆଡ଼ି ଯୁବ ସଂଗଠନ ଅଛନ୍ତି ଯେଉଁମାନେ ଖରାଦିନେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଥାନ୍ତି ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳବଣ୍ଟନ କରିଥାନ୍ତି ଏବଂ କିଛି ସଂଗଠନ ଅଛନ୍ତି ଶିଶୁମାନଙ୍କୁ ସୁରକ୍ଷା ଦେଇଥାନ୍ତି

ବିଭିନ୍ନ ଶିକ୍ଷା ମଧ୍ୟ ଦେଇଥାନ୍ତି ଏମିତିକି ବାଉଁଶୁଣି ୱାଇସି ଟିଏ ଏବଂ କିଛି ସଂଗଠନ ଅଛନ୍ତି ମହିଳା ମାନଙ୍କୁ ସଶକ୍ତିକରଣ କରାଇବାରେ ସାହାଯ୍ୟ କରନ୍ତି ଏହା ଦ୍ଵାରା ଜିଲ୍ଲାରେ ପରିବର୍ତ୍ତନ ଆଣିବା ସହିତ ସାମ୍ପ୍ରଦାୟିକ ସକାରାତ୍ମକ ପ୍ରଭାବ ପକାଇଥାଏ